ଅଳ୍ପ କିଛି ଦିନ ତଳେ ମୁଁ ରୋଷେଇ ପାଇଁ ଗ୍ୟାସ୍ଟିଏ କିଣିଥିଲି ଗ୍ୟାସ୍ର ବ୍ୟବହାର ବହୁତ ସହଜ କିନ୍ତୁ ଏହା ମଧ୍ୟ ବିପଦପୂର୍ଣ୍ଣ ଅଟେ ଯଦି ଯତ୍ନର ସହିତ ଆମେ ଗ୍ୟାସଟିକୁ ବ୍ୟବହାର ନ କରିବା ତେବେ ଏହା ଆମର ଜୀବନ ନଷ୍ଟ କରିବା ସହିତ ଧନଜୀବନ ବା ଧନ ନଷ୍ଟ କରିଥାଏ ଏବଂ ବହୁତ ବିପଦପୂର୍ଣ୍ଣ ହୋଇଥାଏ ଏହାଦ୍ୱାରା ମଧ୍ୟ ଆଖପାଖ ବହୁ ଅଞ୍ଚଳ ମଧ୍ୟ ନଷ୍ଟ ହୋଇଥାଏ